ମୁଁ ରୁକୁୁ ସୁୁନାକୁ ଲାଇଭ ଶୁଣିଛି ସେ ବହୁତ ଭଲରେ ଗାଆନ୍ତି ଲାଇଭରେ ଶୁଣିଲେ ଯେମିତି ଲାଗେ ତାଙ୍କୁ ସାମ୍ନାରେ ଗାଇବା ଶୁଣିଲେ ମଧ୍ୟ ବହୁତ ଭଲ ଲାଗେ ମୋତେ ତାଙ୍କ ଗୀତ ଗାଇବା ବହୁତ ପସନ୍ଦ ଲାଗେ ସେ ଯେତେ ଗୀତ ଗାଆନ୍ତି ମୋତେ ଶୁଣିବାକୁ ଦେଖିବାକୁ ବହୁତ ଭଲ ଲାଗେ ଲାଇଫରେ ସେ ବହୁତ ଆଗକୁ ଯାଇଛନ୍ତି ଗୀତ ଗାଇ

ସମସ୍ତଙ୍କୁ ଗୀତ ଗାଇକି ଲୋକଙ୍କ ମନ କିଣି ଦେଇଛନ୍ତି ରୁକୁସୁନା ସିଏ ଗୋଟିଏ ପାହାଡ଼ ବିଷୟରେ ଗୋଟିଏ ମା' ବିଷୟରେ ଗୋଟିଏ ଭଉଣୀ ବିଷୟରେ ଗୋଟିଏ ମୁ ମନ୍ତ୍ରୀଙ୍କ ବିଷୟରେ ସେ ବହୁତ ଅନେକ ଗୀତ ଗାଇଛନ୍ତି ସେଥିପାଇଁ ମୋତେ ରୁକୁସନାଙ୍କୁ ବହୁତ ଭଲ ଲାଗେ ମୋତେ ରୁକୁସୁନାଙ୍କ ଗୀତ ଗାଇବାକୁ ପସନ୍ଦ ଲାଗିଥାଏ କି ନା